ପରିବର୍ତ୍ତିତ ଜଳବାୟୁ ଅନୁସାରେ ଚାଷୀମାନଙ୍କୁ ବହୁତ ପ୍ରକାର କଷ୍ଟ ସହିବାକୁ ପଡ଼ୁଛି ଯେହେତୁ ଚାଷ କରିଥିବେ ଚାଷୀମାନେ ଅଡ଼୍ ଟାଇମ୍ରେ ବନ୍ୟା ମାଡ଼ି ବସୁଛି ବାତ୍ୟା ଆସୁଛି କଠିନ ଶୀତ ମଧ୍ୟ ହେଉଛି କୁଆପଥର ମାଡ଼ ମଧ୍ୟ ହେଉଛି ଏତଦ୍ ଦ୍ଵାରା ଚାଷୀମାନଙ୍କୁ ବହୁତ ପ୍ରକାର କଷ୍ଟ କ୍ଷତି ମଧ୍ୟ ସହିବାକୁ ପଡ଼ୁଛି ଚାଷୀମାନେ ଯେତେବେଲେ ଚାଷ କରିଥିବେ ପଲା ରୁପା କରୁଥିବେ କି ବିହନବୁଣା କରୁଥିବେ ସେ ଟାଇମ୍ରେ ଅଚାନକ କୁଆପଥରବର୍ଷା ହୋଇଥିବ କି ପ୍ରବଳବର୍ଷା ହେବା ଦ୍ଵାରା ଆଜିକାଲିର ଜଳବାୟୁ ଅନୁସାରେ ଚାଷଟା ବହୁତ କ୍ଷତିହେଇତିଲ ଯାଉଛି ପନିପରିବା ଚାଷୀ ମ ଚାଷ ମଧ୍ୟରୁ ମଧ୍ୟ କୁଆପଥର ମାଡ଼ହେଲେ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି କଠିନ ଶୀତ ଯେତେବେଲେ ବି ହେବ ସେତେବେଲେ ମଧ୍ୟ ଚାଷୀମାନଙ୍କୁ ଘରୁ ବାହାରକୁ ବାହାରିବାକୁ କଷ୍ଟ ହେଉଛି ସେତେବେଲେ ମଧ୍ୟ ଚାଷ କରିବାରେ ଅସୁବିଧା ହେଉଛି